ମୋ ବଗିଚାରେ ଲଗାଯାଇଥିବା ଫୁଲ ଗଛକୁ ଦେଖିଲେ ମତେ ବହୁତ ଖୁସି ଲାଗେ ମୋ ମନ ପ୍ରଫୁଲ୍ଲିତ ହୋଇଯାଏ କାରଣ ମୁଁ ଏହାକୁ ନିଜ ହାତରେ ପରିଶ୍ରମ କରି ଲଗାଇଥାଏ ଏହାର ଫୁଲ ଫୁଟିଲେ ଏହାର ବାସ୍ନା ବାଜିଲେ ମନକୁ ବହୁତ ଆନନ୍ଦିତ ହୋଇଥାଏ ଏବଂ ମନ ପ୍ରଫୁଲ୍ଲିତ ମଧ୍ୟ ହୋଇଥାଏ